ହ୍ୟାଲୋ ଆଜ୍ଞା ଫ୍ଲିପକାର୍ଟରେ କହୁଥିଲେ ମୁଁ ଅର୍ଡ଼ର୍ଟେ କରିଥିଲି କିନ୍ତୁ ସେ ଅର୍ଡ଼ର୍ଟା ଜିନିଷ ଟିକେ ଭଲ ପଡ଼ିନି ଯେଉଁଟା ଅର୍ଡ଼ର୍ କରିଥିଲି ସେଇଟା ଟିକେ ଭଲ ଦେଖାଯାଉନି ଏବଂ ତା'ର ମୁଁ ଯେଉଁ କଟନ୍ କପଡ଼ାଟା ଅର୍ଡ଼ର୍ କରିଥିଲି ସେଟା କପଡ଼ାଟା ତା'ର ଟିକେ ଅଲଗା ଆସିଛି ତେଣୁ ସେଟା ଟିକେ ଭଲ ଦେଖାଯାଉନି ଏବଂ କିଛି ତାଥିରେ ସିଲେଇ ମଧ୍ୟ ଫିଟି ଯାଇଛି କିଛି ଭଲ ଦେଖାଯାଉନି ତେଣୁ ସେଥିପାଇଁ ମୁଁ ଚାହୁଁଥିଲି ତାକୁ ରିଟର୍ଣ୍ଣ କରିବା ପାଇଁ ଆପଣଙ୍କ ଆପ୍କୁ ଯାଇକି ମୁଁ ସେଠି କ୍ୟାନସଲ୍ ମାରିଦେଇଛି ଆପଣ ତାକୁ ଆକ୍ସେପ୍ଟ କରିକି ମୋଠାରୁ ଅର୍ଡ଼ର୍ଟା ନେଇଗଲେ ନେଇକି ମୋ ପେମେଣ୍ଟଟା ମୋତେ ଫେରେଇଦେଲେ ମୁଁ ଚିରପକୃତ ହେବି ତେଣୁ ସେ ସେଥିପାଇଁ ଟିକେ ଆପଣ ଟିକେ ଜଲ୍ଦି ଟିକେ ପଠେଇଦେବେ ଅର୍ଡ଼ର୍ଟା କ୍ୟାନସଲ୍ କରିବାକୁ ତ ଏତିକି କହି ରଖୁଛି ଆଉ